ଓଡ଼ିଶାରେ ଓଡ଼ିଶା ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଆ ଯାଇଥାଏ ଏମିତିକି ଅନ୍ୟ ପ୍ରକାରର ଲୋକ ସବୁ ଆମ ପାଖରେ ବସବାସ କରନ୍ତି ବମ୍ବେରୁ ଦିଲ୍ଲୀରୁ କଲିକତାରୁ ଆମର ଏ ଓଡ଼ିଶାରେ ବସବାସ କଲେଣି ଆମେ ସେମାନଙ୍କ ସହିତ ଚଳି ବସି ତାଙ୍କ ଭାଷା ରେ ବି ଆମେ କିଛି କିଛି ପରିବର୍ତ୍ତନ ଆମେ ବୁଝିପାରୁଛୁ ବା ଜାଣିପାରୁଛୁ ସେମାନଙ୍କ ସାଙ୍ଗରେ ମିଶିକି ବି ତାଙ୍କର କେଉଁ ଜିନିଷକୁ କ'ଣ କହୁଛନ୍ତି ଆମେ ବି ଜାଣି ପାଇଲୁଣି ତାଙ୍କ ତାଙ୍କ ସହିତ ଚଳିକି ବି ତାଙ୍କ ଭାଷା ବିଷୟରେ ଆମେ କିଛି ବୁଝିପାରୁଛୁ ଏକାଠି ବସବାସ କରିବା ଦ୍ୱାରା ତାଙ୍କର କେଉଁ ଜିନିଷ ଟି କ'ଣ କେମିତି ବ୍ୟବହାର କରୁଛନ୍ତି ସେ ଗୁଡ଼ାକ ବି ଜାଣିପାରୁଛୁ ଭାଷା ବି କିଛି ସଂସ୍କୃତି ପ୍ରଭାବିକ ସାହିତ୍ୟରେ ବଦଳୁଛି